ହଁ ଭାଇ ପ୍ରଣାମ ଆଉ କ'ଣ ଖବର

ହଁ ହଁ ତାର ତ ଭଲ ବେପାର କ'ଣ ମୁଁ ଶୁଣିଥିଲି ହୁଁ ତାକୁ କୁଆଡ଼େ ତିରିଶି ଚାଳିଶି କ'ଣ ମାଗୁଛ ତାର କୋଟି କୋଟି ଟଙ୍କାର ଉପରେ ବେପାର ଚାଲିଛି କୋଟି କୋଟି ଟଙ୍କାର ବେପାର ଚାଲିଛି ଖାଲି ଗାଡ଼ି କି ଗାଡ଼ି ତା ପଛକୁ ଗାଡ଼ି କି ଗାଡ଼ି ଲାଗି ଚାଲିଛି ହଁ ହଁ ହଁ ଆଉ ସବୁ କୁହନା କୁହନା ବେପାର ହେଉଛି ମାନେ ସବୁ ବହୁତ ତାପରେ ବି ସେ ଲୋକ ବହୁତ ସଚ୍ଚୋଟ ବ୍ୟକ୍ତି କଥାବାର୍ତ୍ତା ତାର ଠିକ ଠାକ ସମ୍ମାନ ଯେମିତି ଦେବାକଥା ସମସ୍ତଙ୍କୁ ସବୁ ଗ୍ରାହକଙ୍କୁ ସମ୍ମାନ ଦେବାକଥା ଯାଉଛି

ଆଉ କ'ଣ ସିଏ ଯେମତିଆ ବେପାର କରୁଛି ଆମ ଗାଁରେ ଆଉ କିଏ ବେପାର କରିପାରିବେନି ଯେମତି

ହଁ ପା କୋଟି ଦୁଇ କୋଟି ମାନେ ଆ ଉପରେ ଆଉ ତଳକୁ କଥାବାର୍ତ୍ତା ନାହିଁ କ'ଣ କହିଲ କ'ଣ କହିଲ ହଁ ସବୁବେଳେ ଏନି ଟାଇମ୍ ଯେତେବେଳେ ଦେଖିଦେବ ହଁ ହଁ ତାର ତ ସେଇ ବାଇପାସ୍ ପାଖରେ ବାଇପାସ୍ ପାଖରୁ ଭଲ ଜାଗାଟା ନେଇଛି ବଡ଼ ବିରାଟ ବଡ଼ ଜାଗା ନେଇଛି ହଁ ହଁ ସେଇ ସାହୁ ସାହୁ ଦୋକାନ ପା ହଁ ଦେଇ ପାରୁନି ଅଧା ବେଳେ ବେଳେ ଲୋକ ଫେରିଯାଆନ୍ତି କିନ୍ତୁ ବିଶ୍ଵାସ ରଖିକି ଆସନ୍ତି

ତା ବାପା ବି ଜଣେ ଭଲ ଲୋକ ଥିଲେ ଇଏ ହଁ ଆମେ ମିଶଥିଲୁ ତୁମେ କଁ କ'ଣ ସବୁ ନଜାଣିଲା ଭଳିଆ ସିଏ ଧନୀ ସାହୁଙ୍କ ପୁଅ ପା ହଁ ତୁମେ କ'ଣ ଜାଣିନ ହୁଁ ହୁଁ ହୁଁ ତାରି ପୁଅ ପା ତା ବାପା ଯେମିତିଆ ଲୋକ ତା ପୁଅ ବି ସେମିତିଆ ଲୋକ

ହଁ ଆମର ପା ଆମେ ସବୁ ଦୋକାନୀ ତା କତିରୁ ହୋଲ୍ ସେଲିଙ୍ଗ୍ରେ ଆଣୁଛନ୍ତି ହୋଲ୍ ସେଲିଙ୍ଗ୍ ରେଟ୍ରେ ଆଣୁଛନ୍ତି ପଇସା ବା ଗୁଡ଼ାଏ ଅଛି ବର୍ଷକୁ ତାର କେତେ ଏମିତି ହେଉଛି ଭାଇ ଏତେ ହେଉଥିବା ବେପାର କରିବ ତାଆରି ବାଗିଆ ନାଁ ଆଉ